ହଁ ଆମ ଅଞ୍ଚଳରେ ଟୁର୍ଣ୍ଣାମେଣ୍ଟର ଆୟୋଜନ କରୁଥିବା ରାଜନୈତିକ ଗୋଷ୍ଠୀ ଓ ସଂଗଠନ ଗୁଡ଼ିକ ରହିଛି ଯେମିତିକି ରାଜନୈତିକ ଗୋଷ୍ଠୀ କହିଲେ ଆମ ଅଞ୍ଚଳରେ ବିଜେଡ଼ି ବିଭିନ୍ନ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥାଏ ସେଥିରେ ସେମାନେ ବିଭିନ୍ନ ପ୍ରକାରର ଉନ୍ନତ ମାନର ଖେଳାଳି ଗୁଡ଼ିକୁ ଆଣି ଟୁର୍ଣ୍ଣାମେଣ୍ଟ କରାଇଥାଏ ଟୁର୍ଣ୍ଣାମେଣ୍ଟ ପଡ଼ିଆରେ ଆୟୋଜନ ଗୁଡ଼ିକ ମଧ୍ୟ ବହୁତ ଭଲ ଭାବରେ କରିଥାନ୍ତି ସେଥିରେ କଲେଜର ପିଲାମାନେ ଖେଳାଳି ଭାବରେ ଖେଳିଥାନ୍ତି ସେଠାରେ ବହୁତ ଜନଗହଳି ମଧ୍ୟ ହୋଇଥାଏ ଓ ସେମାନେ ମନୋରଞ୍ଜନ ପାଇଁ ବିଭିନ୍ନ ଲୋକ ପ୍ରାୟ ଲୋକପ୍ରିୟ ସିନେମା ଅଭିନେତା ମଧ୍ୟ ଆଣିଥାନ୍ତି ଓ ଖେଳାଳି ମାନଙ୍କୁ ଉତ୍ସାହିତ କରିଥାନ୍ତି ଏହା ପରେ ଆମ ଅଞ୍ଚଳରେ ବିଭିନ୍ନ ସଂଗଠନ ଗୁଡ଼ିକ ରହିଛି ସେମାନେ ମଧ୍ୟ ଟୁର୍ଣ୍ଣାମେଣ୍ଟର ଆୟୋଜନ କରିଥାନ୍ତି ସେମାନେ ସରକାର ସରକାରଙ୍କ ଠାରୁ କିଛି ସହାୟତା ଅର୍ଥ ଆଣି ଏହି ଟୁର୍ଣ୍ଣାମେଣ୍ଟକୁ ଆୟୋଜନ କରିଥାନ୍ତି ଏହି ପରି ଆମ ଅଞ୍ଚଳରେ ଟୁର୍ଣ୍ଣାମେଣ୍ଟର ଆୟୋଜନ ହୋଇଥାଏ